ଓଡ଼ିଆର

ମୋର

ରୂଢ଼ି ହେଉଛି ଅତି ଲେମ୍ବୁ ଚିପୁଡ଼ିଲେ

ଏହାର ମାନେ ଲୋକମାନେ ବୁଝନ୍ତି ଯେ ଯେମିତି ଆମେ ଲେମ୍ବୁକୁ ବହୁତ ଚିପୁଡ଼ିଲେ ଯେମିତି ଆମ ପାଟିକୁ ପିତା ଲାଗିଥାଏ ସେମିତି କୌଣସି ଗୋଟେ କଥାକୁ ଅଧିକ ବଢାଇଲେ

ଗୋଟିଏ ବଡ଼ କଥା ହୋଇଥାଏ ଯେଉଁଥିରେ କି ଲୋକ ମାନଙ୍କର ମଧ୍ୟରେ ଶତ୍ରୁ ହୋଇପାରେ